ମୁଇଁ ତ ଥରେ ଏନ୍ତା ଗୁଟେ ଘରେ ଥିଲାବେଲେ ଫାର୍ଷ୍ଟ ଫାର୍ଷ୍ଟ ନାଇ ଗୁଟେ ମୁଇଁ ଚିତ୍ର ଗୁଟେ ବନେଇ ଥିଲି ଯେନ୍ଟା କି ଗାଈ ଗୁଟେ ଚିତ୍ର ବନେଇଥିଲି ସେ ବିଷୟରେ ନା ଆମର୍ ଘରେ ମାଆ ବାପା ବି କହେଲେ ଭଲ୍ ବନେଇଛୁଁ ବୋଲିକରି ମୋର୍ ଦାଦା ବି କହିଥିଲେ ମୋର୍ ଝନେ ଅଜା ସେ ଲୋକ୍ ବି କହିଥିଲେ ନି ଯେ ଭଲ୍ ବନଉଛୁଁ ତୁଇ ଚିତ୍ର ବୋଲିକରି ଆର୍ ସାଙ୍ଗ୍ମାନ୍ଙ୍କେ ଦେଖା ନି ଆରୁ ବେଶୀ ଦିନ୍ ତକ୍ ସେଟା ରଖି ନାଇ ପାରି ସେଟା ଗୁଟେ ମାସେ ଆଗ୍ରୁ ଘରେ ଥିବା ତା'ର୍ପରେ ତ କେନ୍ କେନ୍ ପିଲାମାନେ ଆସିକରି ଚିରିଚୁରା ଦେଲେ ମୋର୍ ଭାଇ ଭଉଣୀ ଚିରି ଦେଲେ ବାଗିର୍ ଲାଗୁଛେ ହେଟା ଗୁଟେ ମୁଇଁ କରିଥିଲି ନା ଆର୍ କିଛି ନାହିଁ ଆର୍ ସେ ଚିତ୍ର ଗୁଟେ ଏନ୍ତା ହେଇଥିଲା ଯେନ୍ଟା କି ଆମର୍ ଗଲି ସାହି ଲୋକ୍ ବି କହେଲେ ନାଇ ବଢ଼ିଆ କର୍ଛେ ସେ ଚିତ୍ର ଗୁଟେ ବୋଲିକରି କହୁଥିଲେ ଆରୁ ଡ୍ରଇଂରେ ହେତ୍କି ମନ୍ ନାଇ ନା ଆର୍ ଯେନ୍ଟା କରିଥିଲି ହେତ୍କି ତ କରିଥିଲି ଆଉ ଆରୁ କିଛି ନାଇ କର୍ବାର୍ ଆରୁ ହେତ୍କି ଗୁଟେ ଗୁଟେଥର କରିଛେଁ ଯେନ୍ଟା କି ସ୍କୁଲିଂ ଟାଇମ୍ରେ କରିଥିଲି ଆଉ ପ୍ରଶଂସା ବି ପାଇଥିଲି